ଲୋକଙ୍କୁ ମନୋରଞ୍ଜନ କରିଥାଏ ଗୀତ ନାଚ ପରି ଖେଳ ମଧ୍ୟ ମନୋରଞ୍ଜନ ପାଇଁ ଖେଳା ଖେଳାଯାଏ ଆମ ଅଞ୍ଚଳର ବହୁତ ଖେଳାଖେଳି ଅଛନ୍ତି ଲୋକମାନେ ମଧ୍ୟ ଖେଳିଥାନ୍ତି ଆଜିକାଲି ପିଲାମାନେ ମୋବାଇଲ୍ ବହୁତ ଖେଳ ଖେଳିଥାନ୍ତି ଯେମିତି ଫ୍ରି ଫାୟାର୍ ଏମିତି ଅନେକ ଖେଳ ଖେଳନ୍ତି ଯେପରିକି ପିଲାଙ୍କ ମୁଣ୍ଡ ମଧ୍ୟ କାମ ଦେଉ କାମ ଦେଇଥାଏ ଏହି ଖେଳ ପିଲାମାନଙ୍କ ଉପରେ ଅନେକ କୁପ୍ରଭାବ ପକାଇଥାଏ ଖେଳ ବିଭାହବାସୀ ଗତକୁ ବହୁତ ଉଜ୍ଵଳତ୍ୱ କରିଥାଏ ବୋଲି ମୁଁ ଭାବୁଛିି ଆମ ଅଞ୍ଚଳରେ ବହୁତ ଖେଳ ଲୋକମାନେ ଖେଳିଥାନ୍ତି ଖେଳ ଦ୍ୱାରା ମନୁଷ୍ୟ ଶରୀର ଶରୀରକ ସ୍ୱାସ୍ଥ୍ୟ ଠିକ୍ ରଖେ ଆମ ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ଯଥା କହି କ୍ରିକେଟ୍ ଖୋ ଖୋ ଖୋ କବାଡ଼ି ଫୁଟ୍ବଲ୍ ଏମତି ଅନେକ ଖେଳ ଖେଳିଥାନ୍ତି ଖେଳ ଓଡ଼ିଶାରେ ଖେଳ କ୍ଷେତ୍ର ରହିଛି ଏହାକୁ ସରକାର ବହୁତ ସାହାଯ୍ୟ ମଧ୍ୟ କରନ୍ତି ଫଳରେ ଖେଳାଖେଳିମାନେ ଆଗକୁ ବଢ଼ି ପାରନ୍ତି ଅନେକ ପଇସା ମଧ୍ୟ ଦେଇଥାନ୍ତି